ଆଜିକାଲି ଆମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା ବହୁତ ଭଲ ଚାଲିଛି କାହିଁକିନା ପ୍ରତି ଗାଁ ଗୁଡ଼ାକରେ ଡାକ୍ତରଖାନା ମଧ୍ୟ ରହିଅଛି ଯଦ୍ୱାରାକି ଲୋକମାନଙ୍କର କୌଣସି ଅସୁବିଧା ହେଉନାହିଁ ଟିକିଏ ଦେହ ଖରାପ ହେଲେ ସେମାନେ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇପାରୁଛନ୍ତି ଏବଂ ଠିକ୍ ସମୟରେ ମେଡ଼ିସିନ ମଧ୍ୟ ପାଇପାରୁଛନ୍ତି ଯାହାଫଳରେ ତାଙ୍କର ସ୍ଵାସ୍ଥ୍ୟ ବହୁତ ଭଲ ରହୁଛି ଏବଂ କିଛି ଅସୁବିଧାର ସମ୍ମୁଖୀନ ହେଉନି ଏବଂ ମେଡ଼ିକାଲରେ ଯେଉଁ ସୁଵିଧା ମିଳୁଛି ଆଜିକା ଦିନରେ ମାଗଣାରେ ଔଷଧ ମଧ୍ୟ ମିଳୁଛି ଏବଂ ପାଞ୍ଚଲକ୍ଷ ପର୍ଯ୍ୟନ୍ତ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ମାଧ୍ୟମରେ ମେଡ଼ିସିନର ସୁବିଧା ଯୋଗାଇ ଦିଆଯାଉଛି ଯଦ୍ୱାରାକି ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ହେଉନାହାନ୍ତି ଏବଂ ଏହାର ମୁଖ୍ୟ ଆହ୍ୱାନ ଗୁଡ଼ିକ ହେଉଛି ଦୈନନ୍ଦିନ ଜୀବନରେ ଆଠ ଘଣ୍ଟା ବିଶ୍ରାମ ନେବା ଜରୁରୀ ଏବଂ ପରିଷ୍କାର ପରିଚ୍ଛନ୍ନତା ରହିବା ଦରକାର ଆମ ଚର୍ତୁପାର୍ଶ୍ଵକୁ ସଫାସୁତୁରା ରଖିବା ଦରକାର ଠିକ ସମୟରେ ଖାଦ୍ୟ ଖାଇବା ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ପୃଷ୍ଟିକର ଖାଦ୍ୟ ଖାଇବା ଏବଂ ସୁଷମ ଖାଦ୍ୟମାନ ଖାଇବା ଯଦ୍ୱାରାକି ଶରୀରର ନିରୋଗ ଅବସ୍ଥାକୁ ସ୍ୱାସ୍ଥ୍ୟ କେବେ ବି ଖରାପ ହୋଇନଥାଏ ସେଥିପାଇଁ ମନକୁ ସୁସ୍ଥ ରଖିବା ଦରକାର ପ୍ରତ୍ୟେକ ଲୋକ ଉତ୍ତମ ସ୍ୱାସ୍ଥ୍ୟ ଦ୍ୱାରା ବହୁତ କିଛି କାର୍ଯ୍ୟ ମଧ୍ୟ କରିପାରିଥାନ୍ତି ସେଥିପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବହୁତ ସୁବିଧା ରହିଛି